ହେଲୋ ସାର୍ ନମସ୍ ମ୍ୟାମ୍ ନମସ୍କାର୍ ମୁଁ ମୁଁ ମୁଁ ଆପଣଙ୍କ ମେଡିକାଲ୍ରେ କ'ଣ କେମିତି ସୁବିଧା ଅଛି ମୁଁ ସେଇଟା ଆପଣଙ୍କଠୁ ଜାଣିବାକୁ ଚାହୁଁଥିଲି ତ ମାନେ କେମିତି କ'ଣ ଆଡମିସନ୍ ଚାର୍ଜେସ୍ ନେଉଛନ୍ତି ଆଉ କେମିତି ବେଡ଼୍ ଚାର୍ଜେସ୍ ଆଉ କ'ଣ କ'ଣ ଫାସିଲିଟୀ ଅଛି ମୁଁ ଏଇ ରାଉଲକେଲାରୁ କହୁଥିଲି ମୋର ମୋତେ ଜ୍ୱର ହୋଇଛି ତ ହଁ ହେଲାଣି ତିନି ଚାରି ଦିନ ହେଲାଣି ନା ମୁଁ ଦେଖେଇ ଏମିତି ଗଭରନମେଣ୍ଟ ହସ୍ପିଟାଲ୍ରେ ଯାଇକି ଦେଖେଇଛି ଆଉ ତାପରେ ମେଡିସିନ୍ ଖାଉଛି ଯେ ଭଲ ହେଉନି ତ ଜ୍ୱର ତ ମତେ ଆପଣଙ୍କ ନମ୍ବର୍ ମିଳିଲା ଏଇ ମେଡିକାଲ୍ଟା ଭଲ ଆଉ ସେଇଠୁ ସେ ଡକ୍ଟର୍ ବସନ୍ତି ଆଉ ସେଇ ଡକ୍ଟରଙ୍କୁ ଯାଇକି ଦେଖାଅ

ଦିନକୁ କେତେ ନେଉଛ

ହଁ ହଁ ମ୍ୟାମ୍ ସେ ହଁ ମ୍ୟାମ୍ ଛାଡ଼ିନି ବହୁତ ୱିକନେସ୍ ଲାଗୁଛି ତ ମୁଁ ସେଥିପାଇଁ ଆଡମିଟ୍ ହେବି ବୋଲି ଭାବୁଛି ତୁମେ ନର୍ସ୍ ମାନଙ୍କର ଫ୍ୟାସିଲିଟୀ ଅଛି ତ ମାନେ ଦେଖା ଦେଖି କରିବା ପାଇଁ ଆଉ ସେଇଠି ମ୍ୟାମ୍ ଖାଇ ହଁ ମ୍ୟାମ୍ ମୁଁ ସେଇ କ୍ୟାଣ୍ଟିନ୍ ଖାଇବା ପିଇବା ସୁବିଧା କ'ଣ କେତେ ଟାଇମ୍ରେ ଦେଉଛନ୍ତି ଇଏ ମିଲ୍ ଗୋଟେ ମିଲ୍କୁ କେତେ ନେଉଛନ୍ତି ନା କେମିତି କ'ଣ ପଚାଶ ଟଙ୍କା ମ୍ୟାମ୍ ବହୁତ ବେଶୀ କହି ଦେଉଛନ୍ତି ହଁ ହଁ ମ୍ୟାମ୍ ମୁଁ କାଲି ଯିବି ଆଉ ମୁଁ ଯିବା ଆଗରୁ ଆପଣଙ୍କୁ ଫୋନ୍ କରିକି ଜଣାଇ ଦେବି ହଉ ଠିକ୍ ଅଛି